ଆମ ଅଞ୍ଚଳରେ ଯୋଉ ସବୁ ଅପରାଧ ହେଉଛି ଧରନ୍ତୁ ଚୋରି ହେଉ ଡକାୟତ ହେଉ କି ଗଣଦୁଷ୍କର୍ମ ହେଉ କିମ୍ବା ଯୋଉ ସବୁ ଅପରାଧ ସେଥିରେ ଆମର ପୋଲିସ୍ ସୁରକ୍ଷା ବାହିନୀମାନେ ଆସନ୍ତି ସବୁ ଯାହା ଆଉ ବୁଝାନ୍ତି ବୁଝି ବୁଝାକି ସବୁ ଉଭୟ ପକ୍ଷକୁ ବୁଝେଇକି ଥାନାକୁ ନେଇକି ଡ଼ାକିକି ତାଙ୍କର କଥା ସବୁ ବୁଝିଦିଅନ୍ତି ତା'ପରେ ଅପରାଧ ଧରନ୍ତୁ ଗୋଟେ କୌଣସି ପାରିବାରିକ ସମସ୍ୟାରେ ମାର୍ପିଟ୍ ହଣାକଟା ହେଇଗଲା ସେଥିରେ ଯୋଉ ଅପରାଧୀମାନଙ୍କୁ ଥାନାକୁ ଡ଼ାକିକି ତାଙ୍କର ବୁଝାସୁଝା କରନ୍ତି କିଛି ଅଛନ୍ତି ପୋଲିସ୍ ଉଭୟ ପକ୍ଷକୁ ବି ଡ଼ାକିକି ତାଙ୍କର ପଇସାପତ୍ର ବି ମାଗନ୍ତି କିନ୍ତୁ କିଏ ଯିଏ ନ ଦେଇପାରିଲା ସେ ନ୍ୟାୟ'ଟା ବି ପାଇଲାନି ନା ଠିକ୍ରେ କ'ଣ ତେଣୁ ଏଇ ଭଳିଆ ହେଉଛି ଅପରାଧ ବାକି ରହିଲା ଦୁର୍ଘଟଣା ଦୁର୍ଘଟଣା ଯୋଉ କୌଣସି ଜାଗାରେ ଧରନ୍ତୁ କୌଣସି ଗୋଟେ ଦୁର୍ଘଟଣା ହେଇଗଲା ସେ ଦୁର୍ଘଟଣାରେ କୌଣସି ଲୋକ ଗୋଟେ ମରିଗଲା ସେଥିରେ ସେଥିରେ ଲୋକ ଜଣେ ଆକ୍ସିଡେଣ୍ଟ୍ରେ ମରିଗଲା ସେଥିରେ ସେ ଆସିକି ପୋଲିସ୍ମାନେ ଆମର ସେଠି ଯଗାରଖା କରନ୍ତି ଆଉ ପୋଲିସ୍ ବାହାନୀ ଆମର ଆସିକି ସେ ଶବସତ୍କାର ପାଇଁ କେମିତି ତାଙ୍କର ସୁରକ୍ଷା ପାଇଁ ବ୍ୟବସ୍ଥା କରିବେ ସେଥିପାଇଁ ଯା ହେଉ ଆମ ଅଞ୍ଚଳରେ କରନ୍ତି ଏଥିପାଇଁ ପୋଲିସ୍ମାନେ ବହୁତ ଭଲ କାମ ବି କରନ୍ତି ଆଉ ସାଧାରଣ ନାଗରିକଙ୍କ ସୁରକ୍ଷା କେମିତି ରହିବ ଆଜିକାଲି ତ ନାଗରିକ ସବୁ ମଦ୍ୟପାନ କରିକି ଏଠି ସେଠି ଦୁନିଆ ଝାମେଲା ଗଣ୍ଡଗୋଳ ସବୁ କରୁଛନ୍ତି ସୁରକ୍ଷା ପାଇଁ ଏଥିପାଇଁ ବି ଯଦି ଆମର ପୋଲିସ୍ ବାହିନୀ ଭଲ କିଛି ସୁରକ୍ଷା କରନ୍ତି ତାହେଲେ ଆମର ଏଥିରେ ଉନ୍ନତି ହେବାର ଆବଶ୍ୟକତା ରହିଛି ଆଉ କି କହିବି ଏତିକି କହିକି ରଖୁଛି ଆଉ